ଦୌଡ଼ିବାକୁ ହେଲେ ଆମକୁ ଫ୍ରି ଜାଗା ଦରକାର କାହିଁକିନା ଆମେ ଯଦି ଦୌଡ଼ୁଛନ୍ତି ଯଦି ଫ୍ରି ଜାଗା ନଥିବ ତ ଆମର ନିଜର କ୍ଷତି ବି ହେଇପାରେ ଆଉ ଯେହେତୁ ମୁଁ ଦୌଡ଼ିବା ପାଇଁ ମୁଁ ମଣିିକରେ ଦୌଡ଼ିବା ପାଇଁ ଯାଏ ତ ଯଦି ସ ଆଉ ଗୋଟେ ସାଙ୍ଗ ଯଦି ମିଳିଯାଏ ତ ଦୌଡ଼ିବା ପାଇଁ ଅଧିକ ଇଣ୍ଟରେଷ୍ଟ ଲାଗେ କାହିଁକି ନା ତ ନିଜେ ଦୌଡ଼ିଲେ ନିଜକୁ ଲାଗିବ ଯେ ମାନେ ହାଲିଆ ଟାଇପ୍ର ଲାଗିବ ଯଦି ସାଙ୍ଗରେ ଆଉ ଜଣେ ସାଙ୍ଗ ମିଳିଯାଏ ତ ମିଶିକି ଯଦି ଆମେ ଦୌଡ଼ୁଛୁ ତ ଆମକୁ ମୋତେ ଟିକେ କମ୍ଫର୍ଟେବୁଲ୍ ଲାଗେ ଆଉ ମୁଁ ଅଧିକ ବି ଦୌଡ଼ିବା ପାଇଁ ଚେଷ୍ଟା କରିବି ଆଉ ଦୌଡ଼ିଲେ ତ ମୋତେ ବହୁତ ଭଲ ଲାଗେ ମତେ କମ୍ଫର୍ଟେବୁଲ୍ ଲାଗେ ମୋ ଶରୀର ବି ଠିକ୍ ଠାକ୍ ରୁହେ ଆଉ ଦୌଡ଼ିବା ପାଇଁ ମୋତେ ଏମିତି କିଛି ଜାଗା ଦରକାର ଯେମିତି ପୁର ଫ୍ରି ହେଇଥିବ ଆଉ ଯଦି ଫ୍ରି ଜାଗା ନ ହେଇଥିବ ଆମେ ଯଦି ଦୌଡ଼ିବା ତ ଆମର କ୍ଷତି ବି ହେଇପାରେ ନିଜର ତ ମୋତେ ପସନ୍ଦ ଲାଗେ କି ଯେ ମୋତେ କିଛି ଫ୍ରି ଜାଗା ଦରକାର ଦୌଡ଼ିବା ପାଇଁ ତ ମୋତେ ଯେଉଁଠି ଫ୍ରି ଜାଗା ଥିବ ମୁଁ ଦୌଡ଼ିବା ପାଇଁ ଭାରି ପସନ୍ଦ କରେ ଆଉ ଏମିତି ସାଙ୍ଗସାଥି ଯଦି କେହି ମିଳିବେ ତ ମୋତେ ଅଧିକ ଦୌଡ଼ିବା ପାଇଁ ପସନ୍ଦ ଲାଗେ ତ ଯେଉଁଠି ଫ୍ରି ଜାଗା ଥିବ ମାନେ ସ୍କୁଲ୍ ପଡ଼ିଆ ହଉ କି ନହେଲେ ଘର ବାଉଣ୍ଡରୀ ହଉ ନହେଲେ କିଛି ବି ଜାଗା ହଉ ଯଦି ଫ୍ରି ଜାଗା ଥିବ ତ ମୁଁ ବହୁତ ଭଲ ଭାବରେ ଦୌଡ଼େ